ଜଗତସିଂହପୁର ଜିଲ୍ଲାରେ ମୁଖ୍ୟ ବନ୍ଦର ହଉଚି ପାରାଦୀପ ବନ୍ଦର ଏହିଠାକୁ ବହୁତ ଦୂରରୁ ଆସିଥାନ୍ତି ବାଣିଜ୍ୟ କରିବା ପାଇଁ ଏହି ବନ୍ଦରଟି ଆମମାନଙ୍କୁ ବହୁତ ଆବଶ୍ୟକତା କରିଥାଏ ଏହି ଜାଗାରେ ସମସ୍ତେ ରୋଜଗାରକ୍ଷମ ମଧ୍ୟ ହୋଇଥାନ୍ତି ସେହିମାନଙ୍କୁ ଆବଶ୍ୟକତା ପଡ଼ିଥାଏ ଆଉ ଗଡ଼କୁଞ୍ଜକରେ ଥିବା ମନ୍ଦିର ଜଗନ୍ନାଥ ମନ୍ଦିର ସେ ଆମକୁ ବହୁତ ଦର୍ଶନୀୟ ସ୍ଥାନ ସେହିଠାରେ ସମସ୍ତେ ଆମର ଜଗତସିଂହପୁର ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁତ ଦର୍ଶକ ଆସି ସେଠରେ ପ୍ରଭୁ ଜଗନ ବଳଦେବ ଜୀଉଙ୍କୁ ଦର୍ଶନ କରିଥାନ୍ତି ଏହା ବହୁତ ମନୋରମକ୍ଷମ ଜାଗା ମଧ୍ୟ ପାରାଦୀପ ବନ୍ଦରକୁ ଆଉ ବହୁତ ଏହି ଜାଗାକୁ ଅନେକ ବାହାରୁ ମଧ୍ୟ ଦେଶ ବିଦେଶରୁ ଓ ବାଣିଜ୍ୟ ସବୁ କାରବାର ହୋଇଥାଏ ଏହା ଆମକୁ ବହୁତ କାର୍ଯ୍ୟକ୍ଷମ କରେଇଥାଏ ଏଠିକାର ଲୋକମାନଙ୍କୁ ବାସିନ୍ଦାମାନଙ୍କୁ ମଧ୍ୟ କାର୍ଯ୍ୟ କରିବାରେ ବହୁତ ସକ୍ଷମ କରିଥାଏ ଏହା ହଉଛି ଆମ ଜଗତସିଂହପୁର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ